ମୁଇଁ ଗୁଟେ ଆତ୍ମ ର ବହି ଗୁଟେ ପଢ଼ିଥିଲି ପଢ଼ିଥିଲା ପରେ ଗୁଟେ ଜିନିଷ୍ ଗୁଟେ ଦେଖ୍ଲି ସେନେ କାନ୍ଦିବା କାନ୍ଦି ଗଲି ସେଇଥିରେ ଯେନ୍ଟା କି ଯେନ୍ଟା କି ଗୁଟେ ଲୋକ୍ ତା'ର୍ ପୁଅ ଗୁଟେକେ ନେଇକରି ଗୁଟେ ଜଙ୍ଗଲ୍ରେ ତା'କୁ ନେଇକିରି ମାର୍ବାର୍ ଲାଗି କରୁଥିଲା

ସେ ତା'ପ୍ରେ ଦେଖ୍ଲି ସେଟା ଦେଖିକରି ଦେଖ୍ଲା ପରେ ମତେ ଟିକେ ବହୁତ୍ ଦୁଃଖ୍ ଲାଗ୍ଲା ତାହାକେ ମାରିଦେଲା ମାରିଦେଲା ପରେ ବହୁତ୍ ମତେ ବି କାନ୍ଦି ଲାଗ୍ଲା କାନ୍ଦି କାନ୍ଦି ତା'ପ୍ରେ ଆସ୍ଲି ଘର୍କେ ତା'ପ୍ରେ ଭାବି ଭାବ୍ଲି ସେ ସେ କଥାକେ ଧରିକରି ଖାଲି ରାଏତ୍ ଦିନ୍ ଦୁଇ ତିନ୍ ଦିନ୍ ରାଏତ୍ ଦୁଇ ଦିନ୍ କାନ୍ଦି କାନ୍ଦି ମତେ ସେ ଭଲ୍ ଲାଗ୍ଲା ନାହିଁ ଭଲ୍ ଲାଗ୍ଲା ନି ତା'ର୍ପରେ ମୋର୍ ଆଖି ପତାକେ ବି ସେଟା ହଟାମି ବୋଏଲେ ସେଟା ଟିକେ ମନେ ପଡ଼ିକରି ବହୁତ୍ କଷ୍ଟ ଲାଗୁଛେ ଆତ୍ମା ଠାରୁ କାନ୍ଦି ଯାଉଛେ ଆରୁ ସେଇ କାନ୍ଦି କାନ୍ଦି ଭଲ ନାଇଁ ଲାଗ୍ବାର୍ ମତେ